ଆମ ଜିଲ୍ଲାରେ ଶିବରାତ୍ର ମେରୁ ଓ ରଥଯାତ୍ରା ପାଳନ କରାଯାଏ ଯେଉଁଟା କି ଆମର ପରମ୍ପରା ବୋଲି ଆମେ ଭାବିଥାଉ ଏହି ପର୍ବପର୍ବାଣିରେ ଆମେ ମୁଖ୍ୟତଃ ରଥଯାତ୍ରାକୁ ବହୁତ ଧୁମଧାମରେ ପାଳନ କରିଥାଉ ସବୁ ଗ୍ରାମର ଲୋକ ଆସି ଜମା ହୋଇଥାନ୍ତି ବହୁତ ଭିଡ଼ ଥାନ୍ତି ଯେଉଁଥିପାଇଁ କି ଦେଖିବାକୁ ଭଲ ଲାଗେ ଯାତ୍ରା ପରିକାବି ଲାଗେ ସେଥିରେ ସମସ୍ତେ ଯୋଗ ଦେଇଥାନ୍ତି ବହୁତ ଭଲରେ ଯାତ୍ରାଟାକୁ ମନାଇଥାଉ ଏବଂ ମେରୁଟା ହେଉଛି ଆମର ମୁଖ୍ୟ ପର୍ବ ଯେଉଁଟାକି ବର୍ଷ କୁ ବର୍ଷ ଆମେ ପାଳନ କରିଥାଉ ସେଥିରେ ଆମେ ସମସ୍ତେ ଏକତ୍ରିତ ହୋଇ ପାଳନ କରିଥାଉ ସବୁ ଗାଁ ଲୋକ ସବୁ ସାହାଯ୍ୟ କରିଥାନ୍ତି ଯେଉଁଦ୍ୱାରା କି ଯାତ୍ରାଟା ସୁରକ୍ଷିତରେ ହୋଇଥାଏ